ଆମ ଘରେ ଗାଈ ଅଛି ସେ ଗାଈର କିଛି ଅସୁବିଧା ହେଇଥିଲେ କୁକୁଡ଼ା ବି ମଧ୍ୟ ଅଛି ଆମେ କୁଆଡ଼େ ବି ଗଲେ ଆମ ଜେଜେମା ତାଙ୍କୁ ଘରେ ପୁରୋଉଛନ୍ତି ଘରେ ଆଣୁଛନ୍ତି ଆଉ କେତେ ସମୟରେ ଆମ ଗାଈର ଅସୁବିଧା ହେଇଥିଲା ଯେ ଖାଇବାରେ କିଛି ଅସୁବିଧା ହେଇଥିଲା ସେ ଗାଈକୁ ଇଞ୍ଜେକ୍ସନ୍ ଦେଇଥିଲା କିଛି ଖାଇବା ଅସୁବିଧା ହେଲେ ତାଙ୍କ ଦେହ ଅସୁସ୍ଥ ହେଇଯାଏ ଯେମିତିକି ବାନ୍ତି ହେଇଥାଏ କିଛି ହେଇଥାଏ ସେଥିପାଇଁ ଟିକେ ଯତ୍ନ ରଖିଥାଉ ଆମେ ତାଙ୍କୁ କିଛି ଅସୁବିଧା କରନ୍ତୁ କୁକୁଡ଼ା ପୋକ ବି ଲାଗିଥାଏ ସେ କୁକୁଡ଼ାକୁ ବି ଘରେ ନେଇଆସି ଡକ୍ଟର୍ ଥାଏ ଡକ୍ଟର୍କୁ ନିଜ ଘରକୁ କରିଥାଉ ସେଇ ସେଇ ଯତ୍ନ ତାଙ୍କୁ ରଖି ଥାଉ କିଛି ଅସୁବିଧା କରୁନାହୁଁ ସେଥିପାଇଁ ଆମେ କୁକୁଡ଼ା ପାଳନ କରିଥାଉ ଓ ଗାଈ ପାଳନ କରିଥାଏ ଗାଈ ପାଳନ ଘରେ ରହିଥାଏ ଘର ଗାଈ କିଛି ଅସୁବିଧା ହେଇନଥାଏ ସେଥିପାଇଁ ଆମେ ଗାଈକୁ ଟିକେ ଭଲ ପାଉ ଗାଈ କ୍ଷୀର ବି ଆମେ ପିଇପାରୁ କୁକୁଡ଼ାକୁ ଆମେ ଗାଈକୁ କିଛି ଅସୁବିଧା ହେଇନଥାଏ ଗାଈ ଟିକେ ଭଲ ଭାବରେ ରହିଥାଏ କିଛି ଅସୁବିଧା ହେଇନଥାଏ